ଆମ ଅଞ୍ଚଳରେ ବିଭିନ୍ନ ପ୍ର ଦୁଇଟା ତିନିଟା ଡାକ୍ତରଖାନା ରହିଛି ଯେଉଁଥିରେ କି ପ୍ରସୂତି ମାନେ ଗୋଟିଏ ମା ପ୍ରସୂତି ହେବା ଠୁ ଆରମ୍ଭ କରିକି ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ତାର ସବୁପ୍ରକାର ଯତ୍ନ ନିଆଯାଇଥାଏ ତାକୁ ମାନେ ସିଏ ଟୀକାକରଣଠୁ ଷ୍ଟାର୍ଟ କରିକି ଟୀକାକରଣ ଦବା ତାକୁ ମାସକୁ ମାସକୁ ଭଲରେ ଟୀକାକରଣ ଦବା ତା ପାଖରେ କିପରି ପୃଷ୍ଟିକର ଖାଦ୍ୟ ପହଞ୍ଚାଇବା ତାହା ସମସ୍ତ ଆଶାକର୍ମୀ ଆମ ଗାଁର ଆଶାକର୍ମୀ ବୁଝିଥାନ୍ତି ଏବଂ ସେ ଯେପରି ଘରେ ଯେପରି ତାକୁ ମଶା ନ ଲାଗୁ ତା ଉପରେ ପିଲା ଉପରେ କିଭଳି ଭାବରେ କିଛି ଖରା ପ୍ରଭାବ ନପଡ଼ୁ ତା ପାଇଁ ସେମାନେ ମସୁରି ଦେଉଚନ୍ତି ପ୍ରସୂତିମାନଙ୍କୁ ଏବଂ ମା ମାନଙ୍କର ଯତ୍ନ ଆଶାକର୍ମୀମାନେ ଭଲ ଭାବରେ ନେଇଥାନ୍ତି ଏବଂ ଆମର ଡାକ୍ତରଖାନା ପ୍ରସୂତି ଗୃହ ମଧ୍ୟ ପୁରା ସ୍ୱଚ୍ଛ ଏବଂ ନବଜାତ ଶିଶୁକୁ ମଧ୍ୟ ନବଜାତ ଶିଶୁମାନଙ୍କୁ ମଧ୍ୟ ତାର ଯତ୍ନ ମଧ୍ୟ ଭଲସେ ନିଆଯାଏ